ହ୍ୟାଲୋ ହଁ ଆପଣ ଡକ୍ଟର ବାବୁ କହୁଛନ୍ତି ଆଜ୍ଞା ନମସ୍କାର ଆଜ୍ଞା ହଁ ମୁଁ କହୁଥିଲି କି ମୁଁ ବହୁତ ମେଡ଼ିକାଲ ଗଲେଣି ଆଉ ମୋର ଦେହଟା ଜମା ଭଲ ରହୁନି ଆଣ୍ଠୁ ଗଣ୍ଠି ଖାଲି ବିନ୍ଧା ହେଉଛି ମୁଣ୍ଡ ଅଣ୍ଟା ଏଇଗୁଡ଼ା ସବୁ ଦରଜ ହେଇଛି ବିନ୍ଧା ହେଉଛି ଖାଲି ତ ମୁଁ କହୁଥିଲି କି ଆପଣଙ୍କ ମେଡ଼ିକାଲରେ କ'ଣ କ'ଣ ସବୁ ରହୁଛି ଆଚ୍ଛା ହଉ ଏକ୍ସ ରେ ରହୁଛି ଏକ୍ସରେ ଆଜ୍ଞା ତ ମୁଁ ମୁନ୍ ମୁଣ୍ଡଟା ମୁଁ ଟିକେ ସ୍କାନ୍ କରିଥାନ୍ତି ମୁଣ୍ଡ ତ ଖାଲି ବିନ୍ଧା ହେଉଛି ମୋର ସବୁଦିନ କ'ଣ ପାଇଁ ଆଜ୍ଞା ହଁ ତ କେତେ ଟଙ୍କା ଖର୍ଚ୍ଚ ହବ କ'ଣ ତ ମୁଁ କ'ଣ କହୁଥିଲି କି ମୋର ବିଜୁ ସ୍ଵାସ୍ଥ୍ୟ କାର୍ଡ଼ ଥିଲା ତ ସେଥିରେ ନେଲେ କେତେ କ'ଣ ଖର୍ଚ୍ଚ ହବ ଖର୍ଚ୍ଚ ଟୋଟାଲି ପଡ଼ିବନି ହଁ ଆଉ ନର୍ସ ମାନେ ସବୁ କେମିତି ନର୍ସ ମାନେ ସବୁ ଭଲ ବୁଝାମଣା କରନ୍ତି ତ ମାନେ ଠିକ୍ ଟାଇମ୍ରେ ମେଡ଼ିସିନ ପତ୍ର ଦିଅନ୍ତି ବୁଝନ୍ତି ଖାଇବା ପିଇବା ଆଜ୍ଞା ଆଉ ତା'ହେଲେ ଖାଇବା ପିଇବା କ'ଣ ସବୁ ଦେଉଛନ୍ତି ପେସେଣ୍ଟ ମାନଙ୍କ ପାଇଁ ଦିନକୁ କେତେ ଟାଇମ୍ ଦିଆହେଉଛି ଦୁଇଥର ମାନେ କ'ଣ ଖରାବେଳେ ରାତିରେ ଆଉ ପଇସା ନେଉନାହାନ୍ତି ସେ ଖରାବେଳ ଆଉ ରାତିର ଟାଇମ୍ର ଆଉ ସକାଳବେଳା ଆମେ ଯାହା ନିଜେ ଖାଇବୁ ଆଉ ଯେଉଁ ପେସେଣ୍ଟ ମାନଙ୍କ ପାଇଁ ଯେଉଁ ରୁମ୍ ରହୁଛି ସେଟା କ'ଣ ସିଙ୍ଗଲ୍ ରୁମ୍ ନା ବହୁତ ସାରା ପେସେଣ୍ଟ ଥିବେ ତାଙ୍କ ମାନଙ୍କ ଭିତରେ ରହିବାକୁ ପଡ଼ିବ ହଁ ଆପଣ ମେଡ଼ିକାଲରେ ସବୁ ଥେରାପି ନେଉଛନ୍ତି ଯେଉଁ ରହୁଛି ଆପଣ ପରିଷ୍କାର ସବୁ ରହୁଛି ତ ଆଜ୍ଞା ତ ମୁଁ କହୁଥିଲି ପୁରୀରୁ କହୁଥିଲି ହଁ ତ ମୁଁ ଯିବି ତ ସେଇ କଥା କହୁଥିଲି ଆଉ ମେଡ଼ିସିନ ପତ୍ର ସବୁ କେତେ ଟଙ୍କା ଖର୍ଚ୍ଚ ହବ ଆପଣ ଟ୍ରିଟମେଣ୍ଟ କଥା କହିଲେ ତ ହଁ ହଁ କୋଡ଼ିଏ ହଜାର ଭିତରେ ଲାଗିବ ତ ବିଜୁ ସ୍ଵାସ୍ଥ୍ୟ କାର୍ଡ଼ରେ ମାଗଣା ହବ ମେଡ଼ିସିନ ଗୁଡ଼ା ଆଉ ଏକ୍ସ ରେ ରହୁଛି ତ ଆଉ ଇ ଏମ୍ ଏମ୍ ଇ ଏମ୍ ଆଇ ଯେଉଁଟା ରହୁଛି ଆଜ୍ଞା ଆଉ ଯେଉଁ ରହୁଛନ୍ତି କ'ଣ ତାକୁ ତ କହନ୍ତି ନର୍ସ ମାନଙ୍କ ପାଇଁ କ'ଣ ସେମାନେ ଠିକ୍ ଠାକ୍ ବୁଝାମଣା କରନ୍ତି ତ ଆଜ୍ଞା ହଁ ହଉ ସାର୍ ମୁଁ ରଖୁଛି ଆଉ ହଉ ଧନ୍ୟବାଦ